ଏକ ଶୃଙ୍ଖଳିତ ଏବଂ ଦଳଗତ ଉପାୟରେ ଖେଳ ଲୋକମାନଙ୍କ ଜୀବନରେ ସାମଗ୍ରିକ ଗୁଣବତ୍ତା ସକାରାତ୍ମକ ପ୍ରଭାବ ପକାଇପାରେ ଯାହାକି ବିଭିନ୍ନ ଖେଳର ଦୃଶ୍ୟକୋଣରୁ ଦେଖିବାକୁ ମିଳିଥାଏ ଉଦାହରଣ କ୍ରିକେଟ ଫୁଟବଲ୍